ଆମେ ଯେହେତୁ ଗାଁ ଗହଳିରେ ବାସ କରୁଛୁ ଆମ କାମ ହେଉଛି ଗାଁ ଚାଷ କରିକି ପେଟ ପୋଷିବା ପଶୁ ପାଳନ କରି ପେଟ ପୋଷିବା କିନ୍ତୁ ସେଇ ପଶୁମାନଙ୍କର ବର୍ଜ୍ୟବସ୍ତୁ ଯେମିତି ଗୋବରକୁ ଆମେ ନଷ୍ଟ କରିବା ନାହିଁ ଯେହେତୁ ଆମେ ଚାଷ କରୁଛେ ସେଇ ଚାଷ କାମରେ ଗୋବରର ନିହାତି ଆବଶ୍ୟକ ରହିଛି ସେହି ଗୋବରକୁ ଆମେ ଖତ ଗୋଟେ ଜାଗାରେ ପକେଇବା ସେ ବହୁତ ଦିନ ରହିସାରିଲା ପରେ ସେ ସାରରେ ପରିଣତ ହୋଇଥାଏ ସେହି ସାରକୁ ଆମେ ଯଦି ଆମର ବିଲରେ ପକେଇଥାଉ ବିଲରେ ଆମର ସାର ହୋଇଥାଏ ଯେଉଁ ଗଛ ଆମେ ଲଗେଇଥାଉ ତାହା ସୁନ୍ଦର ବାଗରେ ଉଠିଥାଏ

ଗୋବରକୁ ଇଆଡ଼େ ସିଆଡ଼େ ଫୋପାଡ଼ିବା ନାହିଁ ଗୋଟେ ଜାଗାରେ ରଖି ତାକୁ ଖତ କରି ବିଲମାନଙ୍କରେ ପକେଇଲେ ଆମର ଉପକାର ହୋଇଥାଏ